ପଶୁମାନାନଙ୍କୁ ପାଇଁ ଘାସ ଥୋଡ଼େ ତ ଆମ ଏଠି ନାହିଁ ସବୁଜ ଗଛଗୁଡ଼ିଏ ଏଇଠି ନାଁ ଯେଉଁମାନେ ଚାଷବାସ କରୁଛନ୍ତି ତାଙ୍କ ଜମି ରହିଯାଉଛି ସେ ଜମିରେ ନେଇକିରି ଚରଉଛନ୍ତି ଜମି ଛାଡ଼ିଦେଲେ ପରେ ଚରେଇକି ଘରେ ଆଣିକିରି ରଖନ୍ତି ଆଉ ଜରି ଜରି ଖାଇଲେ ଛେଲିମାନଙ୍କର ପେଟ ଫୁଲି ଯାଉଛି ପେଟ ଫୁଲିକିରି ତାଙ୍କେ ଡ଼େଥ୍ ହୋଇଯାଉଛି ଆଉ ପାଣି ପାଣି ଯଦି ସଫା ସୁତୁରା ନଥିବ ସେ ପାଣି ଖାଇଲେ ବି ବହୁତ କୀଟାଣୁ ଯାଇକିରି ଚାେଲି ମଙ୍ଗ ବହୁତ ରୋଗ ସୃଷ୍ଟି ହୋଇପାରିବ ବାୟୁ ବାୟୁ ଭାଇ ସମାନ ନରମ ବାୟୁ ବି ଥିବା ଦରକାର ଅତ୍ୟଧିକ ଗରମ ଥିଲେ ପଶୁମାନଙ୍କର ରୋଗ ସୃଷ୍ଟି ହେଇଯାଇପାରେ ଅଧିକ ଥଣ୍ଡା ହେଲେ ବି ରୋଗ ସୃଷ୍ଟି ହେଇଯାଇପାରେ ପଶୁମାନଙ୍କୁ ଖାଦ୍ୟ ଠିକ୍ ସମୟରେ ଦେବା ଉଚିତ୍

ଆମେ କହିବୁ ସେଟା ଅମର ଗଛ ସେ ଅମର ଗଛ ଖାଇଲେ ବିଷକ୍ତ ଗଛଟିଏ ସେ ଅମର ଗଛ ଖାଇଲେ ସେ ବି ଛେଲି ଛୁଆ ଦେବା ଆଗରୁ ମାସ ହେବା ଆଗରୁ ଛେଲି ଛୁଆ ଦେଇସାରିବ ଏବଂ ତା ଦେହରେ ଉପଶମ କିଛି ହେବନି ଗୋଟେ ଦିନ ରହିକିରି ତାଙ୍କେ ମରିଯିବ ଆଉ ଗାଈ ବି ଅଛି ଗାଈମାନଙ୍କୁ ଚରିବା ପାଇଁ ବି ଭଲ ଜାଗାଟିଏ ନାହିଁ ଏଠି ତାଙ୍କୁ କୁଣ୍ଡା ଆନିକିରି ଘରେ ବସିକିରି ଖାଇବାକୁ ଦେବାକୁ ପଡ଼ୁଛି ସେତେ ସେଥିରେ ତାଙ୍କର ପେଟ ବି ପୁରୁନାହିଁ ସବୁଜ ଗଛ ଥିଲେ ଅଧିକା ତାଙ୍କର ପେଟ ପୁରୁଥାନ୍ତା ତାଙ୍କର ହେଲ୍ଥ ବି ଭଲରହିଥାନ୍ତା କ୍ଷୀର ବି ଭଲ ଦେଇଥାନ୍ତା ଏବେଟା କିଛି ସୁବିଧା ନାହିଁ ବୋଲିକିରି କିଛି ଭଲାଭାବରେ ହେଉନାହାନ୍ତି ଚାଷ କରିକି କିଏ ଯଦି ଘାସ ଗଛ ଲଗେଇବେ ସବୁଜ ଘାଛ ଗଛ ସେଥିପାଇଁ ବି ବୋରୱଏଲ୍ ସୁବିଧା ନାହିଁ ଏଇଠି ବୋରୱଏଲ୍ ବି ଥିଲେ ଘାଛ ଚାଷ କରେଇକିରି ତା ଭିତରେ ଚରେଇବାକୁ ହେଇଥାନ୍ତା